ସାର୍ ନମସ୍କାର୍ ଏଇ ଦେଖନ୍ତୁ ଆମ ମେଡିକାଲ୍କୁ ତ ବୁଲିବାକୁ ଆସିଛନ୍ତି ଦେଖନ୍ତୁ ଆମେସବୁ ରୋଗୀ ଏଠି ରହିଛୁ ଆଉ କେତେ ମଇଳା ହେଇ ବେଡସିଟ୍ ପଡ଼ିଛି ଖାଇବାକୁ ବି ଭଲ ଦିଆଯାଉନି ଲାଟିନ୍ ବାର୍ଥରୁମ୍ ତ ଯୋଉ ଅସନା ହୋଇଛି ସେଠିକି କେହି ଯାଇପାରୁ ନାହାଁନ୍ତି ଆଉ ଏମିତି ପରିସ୍ଥିତି ଆମ ଦେହ ଖରାପେ ଆମେ ତ ରୋଗୀ ମଣିଷ ଆମେ କେମିତି କୁଆଡ଼େ ଯିବୁ ଏମିତି ଅପରିଷ୍କାର ହେଲେ କେମତି କେମିତି ଏଠି ରହିବେ ଏଠି ଲୋକ ଆମେ ତ ରହିପାରୁନୁ ମୋର ମୋର ଥଣ୍ଡା ଦେହ ଜର ଝାଡ଼ା ହେଉଥିଲି ଆଉ ସେଥିପାଇଁ ଆସଛି ଆଉ ନା ନା ଝାଡ଼ା ପେସେଣ୍ଟ୍ ନା ଯାହାହେଲେ ବି ଆମକୁ କେତେବେଳେ ଝାଡ଼ା ମାଡ଼ୁଛି ଆମେ ଗଲା ବେଳକୁ ଯେତେ ଅପରିଷ୍କାର ହୋଇଛି ଯେ ସେଠିକି ଯାଇହେଉନି କେମିତି କ'ଣ କରିବୁ ଏମିତି ଅପରିଷ୍କାର କରିବା କ'ଣ ଭଲ ସେ ଯେତେ ଆଉ ବି ରୋଗୀ ଆସୁଛନ୍ତି ଅନ୍ୟ ରୋଗୀମାନେ ସେମାନେ କେମିତି କ'ଣ ରହିବେ ଏଠି କେମିତି ଯିବେ ନର୍ସ ବି ଏଠିକି କେହି ଆସୁନାହାଁନ୍ତି ଏଠି ବି ଯେତେହେଲେ ଖାଇବାକୁ ବି ଭଲ ଦେଉନାହାଁନ୍ତି ଖାଇବାକୁ ବି ଭଲ ଦିଆଯାଉନି କେମିତି କ'ଣ ଏଠି ଆମେ କ'ଣ ଏଠି ଘର ପାଖରେ ହେଇଛୁ ସୁବିଧା ଅଛି ଯେ ଆମେ କୋଉଠି ଯାଇକି ଖାଇଦେବୁ କି କ'ଣ କରିବୁ ମୋ ସ୍ୱାସ୍ଥ୍ୟ କାର୍ଡ୍ ବି ମିଳୁନାହିଁ ହଉ ହଉ ହଉ ଆଉ ଯିବା ଦେଖିକି ଟାଇମ୍ ଆଉ ହଉ ଆସ ହଉ ହଉ ରଖ